ହଁ ମୁଁ ପଢ଼ୁଥିବା ବିଦ୍ୟାଳୟରେ ପାଠାଗାର ଥିଲା ଏବଂ ସେଠାରେ ବିଭିନ୍ନ ପ୍ରକାରର ବହି ମିଳୁଥିଲା ସେଗୁଡ଼ିକର ନାମ ହେଲା କବିତା କଳ୍ପନା କାଳିଆ କଳା କାଞ୍ଚି କାବେରୀ କୃଷିପାଠ ଖଡ଼ଙ୍ଗ ଭାଗବତ ଗୁରୁଭକ୍ତି ଗୀତା ଗୋପୀନାଥ ବଲ୍ଲଭ ନାଟକ ଗୋବର ଗୋଟେଇ ଚତୁର ବିନୋଦ ଇତ୍ୟାଦି